ହ୍ୟାଲୋ

ହଁ ହଁ ହଁ ଶୁଣା

ବୋଲେ ମୁଁ ଟିକେ ବାହାରକୁ ଆସିଛି ତ ମୋର କାଲି କାଲି ପରଦିନ ଆଇବେ

ରେଟ୍ ବୋଲେ ସେଟା ଆମେ ଯାଇ ଦୋକାନ ଖୋଲିଲେ ଦୋକାନକୁ ଯାଇକିରି ସେ ଆଉ ଓଜନ ହିସାବରେ ବିକା ହଉଛି କି ନା ସେଇଟା ଓଜନ ହିସାବରେ ବିକା ହେଉଛି ଆମେ ଦୋକାନକୁ ଯିବି ଓଜନ କରିକି ତା ତାହିଁରେ ବୋଲେ କିଛି କିଛି ଅଛି ଯେମିତିକି ଆମର ଜି ଏସ୍ ଟି ଏଇଟା ସବୁ ଦେଖିକରି କାଟିକରି ଆଉ ଯେଉଁମାନେ ଶ୍ରମିକ କାମ କରୁଛି ଆମ ଦୋକାନକୁ ସେମାନଙ୍କୁ ବି ଟଙ୍କା ଦେଇ କରି ସବୁ କାଟି କରି କାଟିକରି ତା'ପରେ ଡିସ୍କାଉଣ୍ଟ ହବ ଶହେ ଦୁଇଶହ ଡିସ୍କାଉଣ୍ଟ ହବ ଏମିତି ସେ ସବୁ ଅଛି ରୁପାର ଅଛି ଚେନ୍ ଅଛି ଅଙ୍ଗୁଠି ଅଛି ତମର ନାହିଁ ସେଟା ଓଜନ କରିକିନା ତା'ପରେ ସବୁ ହବ ଆଜିକାଲି କେଉଁଠି ଡିସ୍କାଉଣ୍ଟ ହଉନି ସବୁ ଜାଗାରେ ତ ଡିସ୍କାଉଣ୍ଟ ଚାଲୁଛି ହଁ ଆମ ଦୋକାନରେ ସବୁ କିଛି ଅଛି ଗୋଟେ ସୁନା ଦୋକାନ ରେ ରହିବ ନାହିଁ କି ସୁନା ସୁନା ରୂପା ଦୋକାନରେ ସବୁ ଆପଣ ଅର୍ଡ଼୍ର କଲେ ଆପଣ କୁହ ଆଉ କ'ଣ କ'ଣ ଦରକାର ମୁଁ ସେଇ ହିସାବରେ ବିଲ୍ ଏଠି ବନାଇଦେବି ଆପଣଙ୍କୁ କ'ଣ କ'ଣ ଦରକାର ବୋଲେ ରସିଦ୍ ଗୋଟେ କାଟିଦେବି ହଁ ମାନେ ଦେଖି ଦେଖି କରି ଚଏସ୍ କରି କରି ନବ କି ହଁ ହଁ ଠିକ୍ ଅଛି ହେଲେ ମୁଁ ଦୋକାନକୁ ଯାଇକରି ଖୋଲିବା ଖୋଲିବା ପରେ ମୁଁ ତମକୁ କଲ୍ କରିବି ହେଲା ଆଉ ଆଉ କ'ଣ ଆଉ କ'ଣ କ'ଣ ଦରକାର ଆପଣ ଟିକେ ଭାବି ନିଅନ୍ତୁ ଆଉ ତୁମ କି କାମର କି ହଁ ହଁ ବାହାଘର ପାଇଁ କି ସୁନା ଦରକାର କି ହେଲେ ମୁଁ ବାହାରେ ଅଛି ମୁଁ କାଲି କାଲି ମୋ ଭାଇଙ୍କୁ କଲ୍ କରିଦେବି ସିଏ ଦୋକାନକୁ ହେଲେ କାଲି ସକାଳେ ଯିବ ଠିକ୍ ଅଛି କି ନା ସେ ଦୋକାନକୁ ଯିବ ମୁଁ ତମକୁ ଫୋନ୍ ଲଗେଇବି ତମେ ଘରଠୁ ଯିବ ଆଉ ଦୋକାନକୁ ମୁଁ ତମକୁ କଲ୍ କରିବି ଠିକ୍ ଅଛି ହଉ ହେଲେ ରଖୁଛି